ଯେହେତୁ ଓଡ଼ିଆ ଭାଷା ହେଉଛି ଆମର ରାଜ୍ୟ ଓଡ଼ିଶାର ମାତୃଭାଷା ଓଡ଼ିଶାରେ ବାସ ବସ ବାସ କରୁଥିବା ପ୍ରତ୍ୟକ ଲୋକ ଓଡ଼ିଆରେ କଥା ବାର୍ତ୍ତା କରନ୍ତି ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହିତ ଓଡ଼ିଆ ଭାଷା ଜଡ଼ିତ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକର ଅନ୍ୟ ଭାଷାରେ କଥା ହେଉଥିଲେ ମଧ୍ୟ ସେମାନେ ଆମ ଓଡ଼ିଶାର ଭାଷା ଏବଂ ସଂସ୍କୃତିକୁ ଅସମ୍ମାନ କରିପାରିବେ ନାହିଁ ସମସ୍ତେ କୁହନ୍ତି ଓଡ଼ିଆ ସବୁଠାରୁ ବଢ଼ିଆ ଓଡ଼ିଶାର ସଂସ୍କୃତି ଠାରୁ ଆରମ୍ଭ କରି ଓଡ଼ିଆମାନଙ୍କର ରହିବା ଖାଇବା ଓ କଥାବାର୍ତ୍ତା ସବୁ ଓଡ଼ିଶାର ବାହାର ରାଜ୍ୟଗୁଡ଼ିକ ଠାରୁ ମଧ୍ୟ ପ୍ରସାରିତ ସେଇ ଓଡ଼ିଆ ଭାଷା ଓଡ଼ିଶାର ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇଛି କେତେକ ଜିଲ୍ଲାଗୁଡ଼ିକରେ କେତେକ ଜନଜାତିର ଲୋକମାନେ ତାଙ୍କ ଭାଷାକୁ ପ୍ରାଧାନ୍ୟ ଦେଇଥାନ୍ତି ସେମାନଙ୍କ ତାଙ୍କ ଭାଷା କଥାବାର୍ତ୍ତା ହୋଇଥାନ୍ତି ଓଡ଼ିଆ ଭାଷାକୁ ସେମାନେ ଶିକ୍ଷା କ୍ଷେତ୍ର ଓ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରନ୍ତି ଏହି କ୍ଷେତ୍ରରେ ଭାଷା ଗୁଡ଼ିକ ବିକଶିତ କରିପାରିବୁ ଏଥିପାଇଁ ଆମ ଓଡ଼ିଆ ଭାଷା